ମୁଁ ଲାଉଡ଼ ସ୍ପିକରରେ ମୋର କସମେଟିକ ଜିନିଷ ଗୁଡ଼ିକ ମାର୍କେଟିଙ୍ଗ କରିବାକୁ ଚାହୁଁଛି କାରଣ ମୋ ଠାରୁ ଦୂରରେ ଥିବା ଲୋକମାନେ ସେହି କସମେଟିକ ବିଷୟରେ ଜାଣିବେ ଆଉ ମୋ ପାଖକୁ ଆସିବେ ମୁଁ ଲାଉଡ଼ ସ୍ପିକରରେ ସେହି କସମେଟିକ ଜିନିଷର ଗୁଣ ରଙ୍ଗ ଏବଂ ଦରଦାମ ମଧ୍ୟ କହିଥାଏ ଯାହା ଫଳରେ କି ଲୋକମାନେ ଦୂରରେ ଥାଇ ମଧ୍ୟ ଠିକ ଜିନିଷ ଜାଣି ପାରିବେ ଆଉ ଆସିକି ମୋ ପାଖରୁ ସେଇଟା କିଣିନେବେ ସେଇଥିପାଇଁ ମୁଁ ଲାଉଡ଼ ସ୍ପିକରକୁ ବେଶୀ ଗୁରୁତ୍ୱ ଦେଇଥାଏ